ଦିଦି ଆପଣଙ୍କ ପାଖରେ କେଉଁ ପ୍ରକାରର ଫୁଲ ଅଛି ମନ୍ଦାର ଫୁଲର ରେଟ୍ କେତେ ଆଉ ଗେଣ୍ଡୁ ଫୁଲର ଡିସକାଉଣ୍ଟ ନାହିଁ କି ଆମର ବହୁତ ସାରା ଫୁଲ ନେବାର ଅଛି ଦୁର୍ଗା ପୂଜାକୁ ହବ କି ଆମ ପଚିଶ ତାରିଖ ଦରକାର ଥିଲା ନା ଗେଣ୍ଡୁ ଫୁଲ ଛଅଶହ

ମନ୍ଦାର ଫୁଲ ସେମତି ହଜାରେ ପାଖା ପାଖି

ହଜାର ଟଙ୍କାରେ କେତେ ପିସ୍ ଆସିବ ଗେଣ୍ଡୁ ଫୁଲ କେତେଟା ଆସିବ କି ପାଞ୍ଚଶହ ପଦ୍ମ ଫୁଲ ମିଳିବ

ସେଗୁଡ଼ା କେତେ ସେଗୁଡ଼ା କେତେ ପଦ୍ମ ଫୁଲ କମ୍ ପଡ଼ିବନି ପଚିଶ ତାରିଖ ପହଞ୍ଚାଇ ପାରିବ କି ନାହିଁ ଆମର ନିହାତି ଦରକାର ନା ଆଉ ଗୋଲାପ ଫୁଲ ବାର ପିସ୍ ଦେଇ ଦେବ ଆଜ୍ଞା ଡିସକାଉଣ୍ଟଟା ଟିକେ

ଆଜ୍ଞା ହଉ ତେବେ ସେଇ ଡେଟ୍ରେ ନିହାତି ପହଞ୍ଚାଇ ଦେବେ